ଆଜ୍ଞା ମୁଁ ଏବେ ଗୋଟିଏ ଫୋନ କିଣିଥିଲି ସେ ଫୋନଟି ନା ହେଉଛି ଇନଫିନିକ୍ସ ସେ ଫୋନଟି ଆଜ୍ଞା ମୋର ବହୁତ ଖରାପ ପଡ଼ିଲା ଆଜ୍ଞା ମୁଁ ଚାରି ମାସ ଚଲେଇନି ବାର ହଜାର ଟଙ୍କା ଦେଇ କିଣିଥିଲି ତା'ର ରାମ ରମ ହେଉଛି ଆଠ ଶହେ ଅଠେଇଶି ଏବଂ କ୍ୟାମେରା ମଧ୍ୟ ଫର୍ଟିଏଇଟ ଥିଲା ବ୍ୟାଟେରୀ ବ୍ୟାକ୍ଅପ୍ ମଧ୍ୟ ପାଞ୍ଚ ହଜାର ମାତ୍ର ଗୋଟିଏ ଦିନ ବି ମଧ୍ୟ ଚାର୍ଜ ରଖୁନି କ୍ୟାମେରା ବି ସେତେଟା ବାଗ ଫଟୋ ଉଠୁନାହିଁ ଏବଂ ଚାର୍ଜ ବି ଭଲ ରଖୁନାହିଁ ଖେଳିଲା ବେଳେ ହ୍ୟାଙ୍ଗ୍ ବି ହେଉଛି ବହୁତ ପ୍ରକାର ପ୍ରୋବ୍ଲେମ ଦେଖାଉଛି